ଆପଣମାନେ ତ ଜାଣିଥିବେ ଆ ଆମର ୟାଡ଼େ ଫୁଲ୍ କହିବାକୁ ଗଲେ ଗୁଲାବ୍ ଗେଣ୍ଡୁ ଫୁଲ୍ ସେମିତି ଟଗର୍ ମଲ୍ଲି ଫୁଲ ବହୁତ୍ ଅଛି ଯେମିତି କି ଫୁଲର କାହିଁକି କହିବାକୁ ଗଲେ ଫୁଲକୁ ଭଗବାନକୁ ଅର୍ପଣ କରିବାକୁ ଦିଆ ହୁଏ ଭଗବାନକୁ ଅର୍ପଣ ଅର୍ପଣ କରିବାକୁ ଦିଆହୁଏ ଫୁଲକୁ ସଜା ହୁଏ ଘରେ ଆଉ ଫଲକୁ କହିବାକୁ ଗଲେ ଫଲକୁ କହିବାକୁ ଗଲେ ପିଜୁଲି ଡାଲିମ୍ବ ଆମ୍ବ ସେଓ ଏମିତି ବହୁତ୍ ଅଛି ମୁଖ୍ୟତଃ ଶୀତ୍ ମାସରେ ପିଜୁଲି ପିଜୁଲି ସିତା ଫଲ୍ ଆମର ଏରା ବହୁତ୍ ହୁଏ ସେଇଟା ଖାଇଲେ ବହୁତ୍ ଲାଭଦାୟକ ଯେମିତିକି ଭିଟାମିନ୍ ଭିଟାମିନ୍ ଡ଼ି ମିଳିଥାଏ ସିତା ଫଲରୁ ଆମ୍ବରୁ ଭିଟାମିନ୍ ଏ ଏମିତି ବହୁତ୍ ଅଛି ହେଲା ଏମିତି ଓ ଆମ ଇଆଡ଼େ ତ ବହୁତ୍ ସିତା ଫଲ୍ ବହୁତ୍ ଆମ ମାଟିରେ ସିତା ଫଲ୍ ବହୁତ୍ ହୁଏ ଆମେ ଆମ୍ବ ଆମ୍ବ